ହ୍ୟାଲୋ ଆଜ୍ଞା ଉବର୍ କମ୍ପାନୀରୁ କହୁଥିଲେ ମୁଁ ଆଜ୍ଞା ଆପଣଙ୍କ କ୍ୟାବ୍ରୁ ମୁଁ ଜୟପୁରରୁ ମାଲକାନଗିରି ଆସିଥିଲି ମୁଁ ପ୍ରୋବ୍ଲେମ୍ ହୋଇଛି କି ଯେ ମୁଁ ଓହ୍ଲାଇବା ଟାଇମ୍ରେ ଆପଣଙ୍କ କ୍ୟାବ୍ ଡ୍ରାଇଭର୍ଙ୍କୁ ପଇସା ଦେବା ଟାଇମ୍ରେ ମୋର ବ୍ୟାଗ୍ଟି ରହିଯାଇଛି ଆପଣଙ୍କୁ କ୍ୟାବ୍ରେ ବଟ୍ ମୁଁ ଆପଣଙ୍କ କ୍ୟାବ୍ ଡ୍ରାଇଭର୍ର ମୋବାଇଲ୍ ନମ୍ବର୍ ବି ନାହିଁ କିମ୍ବା ତାଙ୍କ ନାଁ ବି ଜାଣିନି କ'ଣ କରିବି ଆଜ୍ଞା ମୋତେ ଟିକିଏ ସାହାଯ୍ୟ ଦରକାର ମୋ ବ୍ୟାଗ୍ରେ ମୋବାଇଲ୍ ଥିଲା ଚାରି ପାଞ୍ଚ ଲକ୍ଷ ଟଙ୍କା ଥିଲା ଗୋଟେ ସୁନା ରିଙ୍ଗ୍ ଥିଲା ଗୋଟେ ନେକ୍ଲେସ୍ ଥିଲା ଏତେ କିଛି ବ୍ୟାଗ୍ରେ ରହିଯାଇଛି ତ ଆପଣ ଆଜ୍ ସୁୁନ୍ ଆଜ୍ ପସିବୁଲ୍ ମୋ ବ୍ୟାଗ୍ଟା ମୋତେ ଫେରାଇ ଦେବାକୁ ଚେଷ୍ଟା କରନ୍ତୁ ନହେଲେ ଆପଣ ଆପଣଙ୍କ କ୍ୟାବ୍ ଡ୍ରାଇଭର୍ଙ୍କ ମୋବାଇଲ୍ ନମ୍ବର୍ ଦିଅନ୍ତୁ ତାଙ୍କ କଣ୍ଟାକ୍ଟ କରିବା ତାଙ୍କ ଆଡ଼୍ରେସ୍ ଦିଅନ୍ତୁ ନହେଲେ ତାଙ୍କ କ୍ୟାବ୍ ଡ୍ରାଇଭର୍ଙ୍କର ଗାଡ଼ି ନମ୍ବର୍ ଦିଅନ୍ତୁ ମୁଁ ଆର୍ ଟି ଓ ଅଫିସ୍ରେ କମ୍ପ୍ଲେନ୍ ଦେଇପାରିବି ଆପଣ ଯେମିତି ହେଲେ ମୋ ବ୍ୟାଗ୍ଟା ଫେରାଇ ଦେବା ପାଇଁ ବ୍ୟବସ୍ଥା କରନ୍ତୁ ନହେଲେ ଭଲ ହେବନି ଠିକ୍ ଅଛି ଆଜ୍ଞା ଆପଣ ଯଥା ଶୀଘ୍ର ଚେଷ୍ଟା କରି ମୋ ବ୍ୟାଗ୍ଟା ଫେରାଇବାକୁ ଚେଷ୍ଟା କରନ୍ତୁ ଆପଣ ଡ୍ରାଇଭର୍ ଧିରେ ଆସନ୍ତୁ